ଚାଷ ହିଁ ଆମର ଚାଷ ବଗିଚା କାମ ହିଁ ଆମର ମୁଖ୍ୟ ଜୀବିକା ଜୀବିକା ଭୂମିକା ରହିଛି ଯେଉଁଥିରେ ବଗିଚା କାମ ବି ରହିଛି ସେଥିରେ ବାପା ଚାଷ ଚାଷବାସ କରନ୍ତି ବଗିଚା କାମ ମଧ୍ୟ କରନ୍ତି ପିଲାଟି ବେଳରୁ ମୁଁ ଦେଖେ ବାପା ବଗିଚାରେ କାମ କରନ୍ତି ବାଡ଼ି ବାଡ଼ିରେ ବି କାମ କରନ୍ତି ବାଡ଼ି ବଗିଚାରେ କାମ କଲା ଟାଇମ୍ ସମୟରେ ମୁଁ ଅଧିକ ବାପାଙ୍କୁ ଯାଇ ସାହାଯ୍ୟ କରେ ମତେ ଭଲ ଲାଗେ ସେ ବାଡ଼ି ବଗିଚାରେ ଛୋଟ ଗଛ ସହିତ ଛୋଟ ଛୋଟ ବଡ଼ ଗଛ ସହିତ ଟିକେ ସାହାଯ୍ୟ କରିବି ତା ଆଉ ଟିକେ କାମ ମଧ୍ୟ କରିବି ବହୁତ ଖୁସି ଲାଗେ ବହୁତ ଆନନ୍ଦ ଲାଗେ ତ ସେଇଠୁ ଧୀରେ ଧୀରେ ମୁଁ ଚାଷର ବାଡ଼ି ବଗିଚାରେ କାମ କରିବାକୁ ମତେ ଆଗ୍ରହ ଆଗ୍ରହ ଲାଗିଲା ଯେଉଁଥିରେ ଧୀରେ ଧୀରେ ବଡ଼ ହେଲା ପରେ ମତେ ବହୁତ ଖୁସି ଲାଗିଲା ବଗିଚାରେ ଆମ ଯେଉଁ ବଗିଚା ଅଛି ସେ ବଗିଚାରେ କାମ କରିବାକୁ ମୁଁ ଧୀରେ ଧୀରେ ବଡ଼ ହେଲା ପରେ ବଗିଚାରେ ବହୁତ କିଛି ଗଛ ଲଗେଇଲି ଆମ୍ବ ଯେମିତିକି ଆମ୍ବ ଗଛ ପଣସ ଗଛ ପିଜୁଳି ଗଛ ବିଭିନ୍ନ ପ୍ରକାର ଫଳନ୍ତା ଗଛ ଫଳ ଗଛ ବର କୋଳି ଫଳ ଗଛ ଏବଂ ଚାଷ ମଧ୍ୟ କିଛି ସେମିତି ହେଇଛି ପରିବା ଚାଷ ଯେଉଁଥିରେ ଏବେ ଏବେ ଫଳୁଛି ଆମ୍ବ ପଣସ ବିଭିନ୍ନ ଫଳ ଏମିତି ଫଳ ଫଳୁଛି ଆମେ ଯାହା ଖାଉଛୁ ଫଳ ଘରେ ଯାହା ଖାଉଛୁ ତା ସହିତ ବଜାରରେ ମଧ୍ୟ ଆମେ କିଛି ଫଳ ବିକ୍ରି କରିପାରୁଛୁ ପନିପରିବା ସେମିତି ଘରେ ଯାହା ଖାଇବା ସହିତ ବଜାରରେ ଆମେ କିଛି ବିକ୍ରି କରିପାରୁଛୁ ଏତିକିଟା ହିଁ ଆମକୁ ବହୁତ ଖୁସି ଲାଗୁଛି ଯେ ଆମେ ଆମର ଗୋଟେ ଛୋଟ ବଗିଚାଟା ଅଛି ସେ ବଗିଚାରେ ବିଭିନ୍ନ ପ୍ରକାର ଫଳ ଜାତୀୟ ଗଛ ଲଗା ହେଇଛି ଏହା ହିଁ ଆମର ଦୈନନ୍ଦିନ ଜୀବନ ସେ ଆମେ ବଗିଚାରେ ବିଭିନ୍ନ ପ୍ରକାର ଗଛପତ୍ର ଲଗାଇ ତାଙ୍କ ସହିତ ଜୀବନଯାପନ ଅତିବାହିତ କରୁଛୁ